ଆମ ଅଞ୍ଚଳର ଛାତ୍ରଛାତ୍ରୀମାନେ ଦୌଡ଼ିବାରେ ଦୌଡ଼ିବା ସବୁଠୁ ଭଲ ଦୌଡ଼ିବା ଗୋଟିଏ ଯୋଗ ଯିଏ ଭଲ ଭାବରେ ଦୌଡ଼ି ପଡ଼େ ତା'ର ଦେହ ବି ଭଲ ରହିବ ଦୌଡ଼ିବା ଛୋଟ ପିଲାଙ୍କ ପାଇଁ ସୁସ୍ଥ ଶରୀର ରହିବ ଦୌଡ଼ିବା ନିହାତି ଆବଶ୍ୟକ ସକାଳରେ ଓ ସନ୍ଧ୍ୟା ଟାଇମ୍ରେ ଦୌଡ଼ିବା ଆହୁରି ବେଶୀ ଆବଶ୍ୟକ ସ୍କୁଲ୍ରେ ଦୌଡ଼ି ଖେଳ ପ୍ରତିଯୋଗିତା ହେଲେ ସମସ୍ତେ ଛାତ୍ରଛାତ୍ରୀମାନେ ଦୌଡ଼ ଖେଳରେ ପ୍ରତିଯୋଗିତା ନିଅନ୍ତୁ ଦୌଡ଼ିବା ନିହାତି ଆବଶ୍ୟକ ଯେତେବେଗରେ ଯିଏ ଦୌଡ଼ି ପାରିବ ସେ ପି ଟି ଉଷା ଭଳି ହେଇପାରିବ ପି ଟି ଉଷା ଭଳି ହେଇ ହେବାକୁ ହେଲେ ଦୌଡ଼ିବା ନିହାତି ଆବଶ୍ୟକ ଧରନ୍ତୁ ମୁଁ ସମସ୍ତଙ୍କୁ କହୁଛି ଛାତ୍ରଛାତ୍ରୀ ଓ ମୋର ଝିଅମାନଙ୍କୁ କହୁଛି ସବୁବେଳେ ଦୌଡ଼ ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ହେବାର ଚେଷ୍ଟା କର ଫାଷ୍ଟ ଫାଷ୍ଟରେ ପ୍ରତିଯୋଗିତାରେ ଫାଷ୍ଟ ନ ହେଇପାର କିନ୍ତୁ ଧୀରେ ଧୀରେ ହେଇପାରିବ ଯେତେ ସବୁ ସବୁ ଟାଇମ୍ରେ ଦୌଡ଼ିବ ଦୌଡ଼ିବ ଯଦି ସକାଳ ସନ୍ଧ୍ୟାରେ ପ୍ରାକ୍ଟିସ୍ କଲେ ଆହୁରି ଭଲ ଆଉ ସବୁବେଳେ ଯାହା ସ୍କୁଲ୍ରେ ହେଉ କୌଣସି ଜାଗାରେ ଖେଳ ପ୍ରତିଯୋଗିତା ହେଉ ଦୌଡ଼ା ପ୍ରତିଯୋଗିତାରେ ଚେଷ୍ଟା କରିବୁ ଦୌଡ଼ ପ୍ରତିଯୋଗିତାରେ ନେବା ପାଇଁ ଚେଷ୍ଟା କରିବୁ ତାହେଲେ ତୁମେ ନିଶ୍ଚୟ ଦୌଡ଼ ପ୍ରତିଯୋଗିତାରେ ଫାଷ୍ଟ ହେବୁ ତେଣୁ ଦୌଡ଼ିବା ଆବଶ୍ୟକ ଶରୀର ବି ସୁସ୍ଥ ରହିବ ଦୌଡ଼ିବା ଏତେ ନିହାତି ଆବଶ୍ୟକ ସବୁ ଛୋଟ ପିଲାମାନେ ହେଉ ବଡ଼ ଲୋକ ହଉ ବୁଢ଼ା ଲୋକ ହଉ ଚାଲିବା ଦୌଡ଼ିବା ନିହାତି ଆବଶ୍ୟକ ଶରୀର ପାଇଁ ସୁସ୍ଥ କାରକ